ଆମେ ଗୃହିଣୀ ଓଡ଼ିଆ ଖାଦ୍ୟ ରାନ୍ଧିବାକୁ ବହୁତ ପ୍ରଶଂସା କରୁ ଆମେ ଓଡ଼ିଆ ଖାଦ୍ୟ ବାଇଗଣ ଭର୍ତ୍ତା ବଢ଼ି ଚୁରା ପୋଇରାଇତା କଖାରୁ ସନ୍ତୁଳା ଶାଗ ଭଜା ଆଉ ଆମେ ୟାକୁ ସବୁ ବେଶୀ ଖାଇବା ପାଇଁ ଭଲ ପାଉ କିନ୍ତୁ ବନାଇବା ପାଇଁ ଭଲ ପାଏ ଅଣ୍ଡା ଆମ୍ଲେଟ ମାଛ ଭଜା କଖାରୁ କଢ଼ ପିଠଉ ପିଆଜ ରସୁଣ ସାମଗ୍ରୀ ଦରକାରେ ପିଆଜ ରସୁଣ ସୋରିଷ ମସଲା ଦେଇ କଲେ ସବୁ ଭଲ ଲାଗେ ଆଳୁ ଭର୍ତ୍ତା କଞ୍ଚାଲଙ୍କା ପକାଇକିରି ଭର୍ତ୍ତା ଗଲେ ବି ଭଲ ଲାଗେ ପଖାଳ ଭାତରେ ଖାଇବାକୁ ବେଶୀ ଭଲ ଲାଗେ ବାଇଗଣ ଭର୍ତ୍ତା ବଢ଼ିଚୁରା କଖାଳ ଭାତ ଶାଗ ଭଜା କଖାରୁ ଆଳୁ ବାଇଗଣ ସନ୍ତୁଳା ବହୁତ ଖାଦ୍ୟ ଭଲ ଲାଗେ ଆମୁକୁ ବି ଓଡ଼ିଶା ଖାଦ୍ୟ ବନାଇବାକୁ ବେଶୀ ଭଲ ଲାଗେ ଆମେ ୟାକୁ ବେଶୀ ବନେଇକିରି ପରିବାରକୁ ବି ଖାଇବାକୁ ଦେଉଁ ପରିବାର ବି ସମସ୍ତେ ୟାକୁ ଖାଇବାକୁ ଭଲ ପାଆନ୍ତି